ନକ୍ଷତ୍ର ଓ ବ୍ରହ୍ମାଣ୍ଡକୁ ନେଇ ଆମର ସୃଷ୍ଟି ଚୟନ କରାହୋଇଛି ଏହି ସୃଷ୍ଟିରୁ ଆମେ ବିଭିନ୍ନ ପ୍ରକାର ଜିନିଷ ପାଇପାରିଥାଉ ଏବଂ ବ୍ରହ୍ମାଣ୍ଡ କହିଲେ ଖାଲି ସୂର୍ଯ୍ୟ ଚନ୍ଦ୍ର ଏ ସମସ୍ତଙ୍କୁ ବୁଝାଏ ତା' ନୁହେଁ ନକ୍ଷତ୍ର ବି ଅଛି ଏଇ ନକ୍ଷତ୍ର ଗୁଡ଼ିକରେ ଆମର ନିକଟତମ ନକ୍ଷତ୍ର ହେଲା ସୂର୍ଯ୍ୟ ଏବଂ ଏଥିରୁ ଖଣ୍ଡ ଖଣ୍ଡ ହୋଇ ଆମର ଶରୀର ମଧ୍ୟ ସୃଷ୍ଟି ହୋଇଛି ଏଇ ଶରୀର ଭିତରୁ ଆମେ ତା ମଧ୍ୟ ଆମେ ପୃଥିବୀରେ ବାସ କରିଛୁ ଏ ପୃଥିବୀ ମଧ୍ୟ ଆମ ଜନ୍ମ ଉତ୍ପତ୍ତି ଏଇ ପୃଥିବୀ ଉପରେ ଯେଉଁ ବାୟୁମଣ୍ଡଳ ସୃଷ୍ଟି ହୋଇଛି କେବଳ ଏଇ ସୂର୍ଯ୍ୟଙ୍କ ପ୍ରଭାବରେ ଏବଂ ଆଲୋକ ପାଇଲେ ସକଳ ଶକ୍ତିର ଆଧାର ହେଲେ ସୂର୍ଯ୍ୟ ସୂର୍ଯ୍ୟଙ୍କ ଦ୍ୱାରା ଆମେ ସମସ୍ତ ଜିନିଷ ପାଇପାରୁଛେ ଏବଂ ଏଥିରୁ ଆମେ ଆଗକୁ ଭବିଷ୍ୟତରେ କ'ଣ ଯେକୌଣସି ବୈଜ୍ଞାନିକ ମଧ୍ୟ ଗଲେ ଆଗରେ ଯେପରି ବିଭିନ୍ନ ପୁଷ୍ପକ ବିମାନ ଉଡ଼ିପାରୁଥିଲେ ଏବେ ଆମେ ବୈଜ୍ଞାନିକ ହୋଇକି ମଧ୍ୟ ସେମିତି ଆକାଶରେ ଉଡ଼ିପାରିଲେ ଏବଂ ଦୂର ଦୂରାନ୍ତରୁ ସମ୍ବାଦ ମଧ୍ୟ ବୁଝିପାରିଲେ ଏହା ହେଲା ଆମର ବିଭିନ୍ନ ପ୍ରକାର ଜିନିଷ ଆମେ ଏଥିରୁ ଆବିର୍ଭାବ କରିଛେ